ଗାଁରେ ବେଶୀ କରି ଆମେ ପୋଖରୀ କୂଅ ନଳକୂପ ଏଇସବୁର ବ୍ୟବସ୍ଥା ବେଶୀ କରିଥାଏ ଆଉ ତେଣୁ କରିକି ଆମ ଗାଁରେ କୂଅର ବେଶୀ ବ୍ୟବହାର ହୋଇଥାଏ କୂଅରୁ ପାଣି ଆମେ ପିଥାଉ ରୋଷେଇ ମଧ୍ୟ କରାଯାଇଥାଏ ଟିଉବଲରୁ ବା ନଳକୂପରୁ ପାଣି ପିଆଯାଇଥାଏ ରୋଷେଇ ତ ଅବଶ୍ୟ ବେଶୀ କରି ହୋଇନଥାଏ କିନ୍ତୁ ତାକୁ ପିଆଯାଇଥାଏ ପାନୀୟ ପାଇଁ ଉପଯୁକ୍ତ ସିଏ ରୋଷେଇ ପାଇଁ ଆମର କୂଅରୁ ପାଣି ଆସିଥାଏ ତ ଖରାଦିନେ କୂଅ ପାଣି ଶୁଖିଯାଇଥାଏ ତ ଆମେ ଅବଶ୍ୟ କିଛି ପରିମାଣରେ ହଇରାଣ ତ ହୋଇଥାଉ କିନ୍ତୁ ଆମେ ତାରି ଉପରେ ହିଁ ନିର୍ଭର କରିଥାଉ ସେଇ ଗୋଟିଏ ଜିନିଷ ଉପରେ ଆମେ ନିର୍ଭର କରୁ ଯେହେତୁ ଏପର୍ଯ୍ୟନ୍ତ ଆମ ପାଖରେ କିଛି ସୁବିଧା ସୁଯୋଗ ପହଁଞ୍ଚିନି ଟ୍ୟାପର କିମ୍ବା ପାଣିର ବ୍ୟବସ୍ଥାର ତେଣୁକରି ଆମେ କୂଅରୁ ହିଁ ବ୍ୟବହାର କରିଥାଉ ପାଣି ଆଣିକି ତ କୂଅ ପାଣି ହିଁ ଖାଦ୍ୟ ପାଇଁ ରୋଷେଇ ପାଇଁ ପାନୀୟ ପାଇଁ ଉପଯୁକ୍ତ ହୋଇଥାଏ ଏଣୁ କୂଅର କୂଅ ପାଣିର ବ୍ୟବହାର ବହୁତ ଅଧିକ ଆମ ଗାଁରେ ତାର ପାଣି ବହୁତ ସ୍ଵଚ୍ଛ ତାକୁ ହଁ ପିଇବା ଉପଯୋଗୀ ବହୁତ ସ୍ଵାଦିଷ୍ଟ ମଧ୍ୟ ରୋଷେଇ ପାଇଁ ବହୁତ ଉପଯୋଗୀ ତେଣୁକରି ଆମେ କୂଅର କୂଅ ପାଣିର ବ୍ୟବହାର ଅଧିକ କରିଥାଉ ଏବଂ ନଳକୂପ ପାଣିକୁ ମଧ୍ୟ ପିଇଥାଉ ନଳକୂପ ପାଣିକୁ ବହୁତ ଲୋକ ଯେଉଁମାନଙ୍କର କୂଅ ନାହିଁ ସେମାନେ ନଳକୂପର ପାଣି ବ୍ୟବହାର କରିଥାନ୍ତି ଆଉ ଯେଉଁମାନଙ୍କର କୂଅ ଅଛି ସେମାନେ କୂଅ ପାଣିକୁ ବ୍ୟବହାର କରିଥାନ୍ତି ଏଣୁକରିକି ଏହାପରି ସବୁ ଉତ୍ସ ରହିଛି ଆମର ଗାଁରେ ତାକୁ ହିଁ ଆମେ ବ୍ୟବହାର କରିକି ଜଳ ପାନୀୟ କରୁ ଏହାକୁ ରୋଷେଇ ରେ ଲଗାଉ